ଓଡ଼ିଶାର କଳା ଏବଂ ଶିଳ୍ପ କ୍ଷେତ୍ର ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ କିମ୍ବା ସମସ୍ୟା ଗୁଡ଼ିକ ହେଉଛି ପାଣ୍ଠି ପାଣ୍ଠି ନଥିବା ହେତୁ ଆମ ଶିଳ୍ପ କ୍ଷେତ୍ର ଆଗକୁ ଯାଇ ପାରୁ ନାହିଁ ଏମିତି ନୁହଁ କି ମୁଁ ଶିଳ୍ପ କ୍ଷେତ୍ର ଆଗକୁ ଯାଇ ନାହିଁ ଆମ ଶିଳ୍ପ କ୍ଷେତ୍ର ଆଗକୁ ଯାଉଛି କିନ୍ତୁ ସରକାର କିଛି ପାଣ୍ଠି ଦେଇଥିଲେ ଆମେ କିଛି ଆମର ପାଣ୍ଠି ମିଶାଇକି ଆମେ ଆମ ଶିଳ୍ପ କ୍ଷେତ୍ରକୁ ଅଧିକ ଉଚ୍ଚତାକୁ ନେଇପାରନ୍ତୁ ଆମ ପାଖରେ କାମ ନଥିବା ହେତୁ ଆମେ ଅଧିକ ପଇସା ଅର୍ଜନ କରିପାରୁ ନାହୁଁ ତାଦ୍ୱାରା ଆମେ ଆମ ଶିଳ୍ପ କ୍ଷେତ୍ରର ଜିନିଷ ମାନେ କିଣିପାରୁ ନାହୁଁ ସେଥିପାଇଁ ଆମ ଶିଳ୍ପକ୍ଷେତ୍ର ବେଶି ଆଗକୁ ଯାଇପାରୁ ନାହିଁ ଆମ ଦେଶ ମଧ୍ୟରେ ଅନେକ ଦର୍ଶକମାନେ ଅଛନ୍ତି କିନ୍ତୁ କାମକୁ ଅଧିକ ଗୁରୁତ୍ୱ ଦେବାରୁ ସେମାନେ ଶିଳ୍ପକ୍ଷେତ୍ରରେ ଦେଖିବାକୁ ଆସିପାରନ୍ତି ନାହିଁ କାରଣ ଆମ ଦେଶରେ ରୋଜଗାର ବେଶୀ ନାହିଁ ଏହା ଦ୍ୱାରା ସେମାନେ ଯଦି କାମକୁ ନ ଗଲେ ଘରେ ଚଳିପାରିବ ନାହିଁ ସେଇଥିପାଇଁ ତାଙ୍କୁ ଇଚ୍ଛା ଥିଲେ ମଧ୍ୟ ସେମାନେ ଶିଳ୍ପକ୍ଷେତ୍ରକୁ ଆସିପାରନ୍ତି ନାହିଁ ଏହାଦ୍ୱାରା ଶିଳ୍ପିକାମାନଙ୍କୁ ଲାଭ ହେଇପାରି ନ ଥାଏ ଏତଦ୍ ଦ୍ୱାରା ପଇସା ନ ମିଳିଲେ ସେମାନେ ଆହୁରି ଜିନିଷ କିଣି ଶିଳ୍ପ କ୍ଷେତ୍ରରେ ଭଲ ଶିଳ୍ପ କରି ଆଗକୁ ଯାଇପାରୁ ନାହାନ୍ତି ଦର୍ଶକ ନ ଆସୁଥିବା ହେତୁ ପ୍ରଚାର ମଧ୍ୟ ଭଲ ହେଇପାରୁ ନାହିଁ ଏହି ଜିନିଷ ମାନଙ୍କର ସମାଧାନ ହେଉଛି ରୋଜଗାର ରୋଜଗାର ଥିଲେ ସବୁ ଜିନିଷ ଭଲରେ ହେଇପାରନ୍ତା